ଭାରତୀୟ ଗଣମାଧ୍ୟମ ବିଷୟରେ ମୁଁ ଅବଗତ ଅଛି ଯେ ଏଠିକାରେ କେତେ ଗୁଡ଼ିଏ ଗଣମାଧ୍ୟମ ଅଛନ୍ତି ଯେଉଁମାନେକି ଗରିବ ଶ୍ରେଣୀର ଭଲ ତାଙ୍କର ସୁବିଧା ସୁଯୋଗର ପ୍ରସାର ପାଇଁ ବାହାର କରିଥାନ୍ତି ନ୍ୟୁଜ୍ ବାହାର କରିଥାନ୍ତି ଏବଂ ଆଉ କେତେ ଗୁଡ଼ିଏ ଗଣମାଧ୍ୟମ ଅଛି ଯେଉଁ ମାନେକି ନେତା ମନ୍ତ୍ରିଙ୍କର ତାଙ୍କର ପ୍ରସାର କରିଥାନ୍ତି ଏବଂ ଏମିତିକି ଅନେକ ଗଣମାଧ୍ୟମ ରହିଛି ଚ୍ୟାନେଲ୍ ଗୁଡ଼ିକ ହେଉଛି ଓଟିଭି କନକ ନ୍ୟୁଜ୍ ଓଡ଼ିଶା ନ୍ୟୁଜ୍ ଜିଟିଭି ଇଟିଭି ଏଗୁଡ଼ିକ ମ ସମସ୍ତ ଗୋଟିଏ ଗୋଟିଏ ଚ୍ୟାନେଲ୍ ରହିଛି